ଖୋଲା ପାଣିରେ ପହଁରିବା ସମୟରେ ସୁରକ୍ଷିତ ରହିବା ପାଇଁ ବହୁ ଗୁଡ଼ିଏ ଉପାୟମାନ ରହିଛି ଯେପରିକି ଆମେ କୌଣସି ସ୍ଥାନକୁ ପହଁରିବାକୁ ଯିବା ପୂର୍ବରୁ ସେହି ସ୍ଥାନକୁ କିଛି ବାଉଁଶ ଏବଂ ରଶି ଦ୍ଵାରା ବନ୍ଦ କରି ଦେଇଥାଉ ଯାହା ଫଳରେ କି ଆମକୁ ପହଁରିବାରେ କିଛି ଅସୁବିଧା ହୁଏ ନାହିଁ ଏବଂ ତାକୁ ଛାଡ଼ିଦେଲେ ଆମ ସାଙ୍ଗରେ ପହଁରିବାକୁ ଯିବା ପୂର୍ବରୁ କିଛି ଲୋକଙ୍କୁ ଆମ ସାହାଯ୍ୟ ପାଇଁ ଆମେ ସାଙ୍ଗରେ ନେଇଥିଲେ ଆମକୁ ପହଁରିବାରେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ ଏବଂ ବଡ଼ ବଡ଼ ଜଳାଶୟରେ ବହୁ ଗୁଡ଼ିଏ ପ୍ରତିବନ୍ଧକ ଦେଖାଯାଇଥାଏ ଯେପରିକି ପିପଲି ପଥର ଶୈବାଳ ଏବଂ ଦୃଢ଼ ପ୍ରବାହ